ହ୍ୟାଲୋ ହଁ ମୁଁ ମିଠା ଦୋକାନ ନିଜେ ମାଲିକ କହୁଛି ଜଲେବି ଅଛି ଲବଙ୍ଗ ଅଛି ଆଉ ପୋଡ଼ ଅଛି ରସଗୋଲା ଅଛି

ଛେନା ପୋଡ଼ କିଲୋ ଦୁଇ ଶହ ଚାଲିଶ ଆଉ ଜିଲେବି କିଲୋ ଦେଢ଼ ଶହ ଆଉ ଲବଙ୍ଗ କିଲୋ ଶହେ ଅଶୀ ଟଙ୍କା ଛେନା ଗଜା ଦୁଇଶହ ପଚିଶ

ଆଉ ତୁମର କ''ଣ କଣ ଦରକାର ଅଛି

ରସଗୋଲା ଆପଣ କେତେ କ'ଣ ନେବେ କୁହନ୍ତୁ ରସଗୋଲା କିଲୋ ଦୁଇଶହ ଟଙ୍କା ଅଛି ଭଲ ରସଗୋଲା ମିଳୁଛି ଏଠି କେତେ ନେବେ କୁହନ୍ତୁ ତା'ପରେ କ'ଣ କରିବା ଆପଣ କେତେ ନେବେ କୁହନ୍ତୁ ସେହି ହିସାବରେ ମୁଁ ରେଟ୍ କାଟିବି ତା'ହେଲେ ଶହେ ଅଶୀ ଟଙ୍କା ଲାଗିବ ଆପଣଙ୍କୁ କିଲୋ ଆପଣ ଦେଖନ୍ତୁ ଆପଣ ଚିନ୍ତା କରନ୍ତୁ ଠିକ ରେଟ୍ ଲାଗିବ ଆଉ କ'ଣ କ'ଣ ମିଠା ନେବେ କୁହନ୍ତୁ ବେଶୀ ରେଟ୍ ନାହିଁ ଠିକ ରେଟ୍ ଆପଣଙ୍କୁ ଲାଗିବ କୁହନ୍ତୁ ଖାଲି ରସଗୋଲା ନେବେ ନା ଆଉ କ'ଣ ମିଠା ନେବେ ଦେଖନ୍ତୁ ଆଉ ସେଠୁ ଆଉ କମ କରିହେବନି ଏହିଟା ଭଲ ମିଠା ଏହିଟା ସବୁ ଯାଉଛି କଟକ ଯାଉଛି ଭୁବନେଶ୍ୱର ଯାଉଛି ସବୁ ଆଡ଼େ ଯାଉଛି ରସଗୋଲା ସହିତ ଆଉ କ'ଣ କ'ଣ ନେବେ ହେଉ ଠିକ ଅଛି କେତେ ତାରିଖରେ ନେବେ ହେଉ ଠିକ ଅଛି ଆଡ଼ଭାନ୍ସ ବାବଦକୁ କେତେ ପେମେଣ୍ଟ ଦେଇଦେଇଥାନ୍ତେ ହେଉ ଠିକ ଅଛି ରଖୁଛି